ଆଜିକାଲି ସବୁ କ୍ଷେତ୍ରରେ ଆଧାର କାର୍ଡ଼ ବହୁତ ଦରକାର ପଡ଼ୁଛି ମୁଖ୍ୟତ ଆଧାର କାର୍ଡ଼ ସବୁଠି ଦରକାର ପଡ଼ୁଛି ଅଧିକାଂଶ ସରକାରୀ କ୍ଷେତ୍ରରେ ଆଧାର କାର୍ଡ଼କୁ ପ୍ରାଧାନ୍ୟ ଦେଉଛନ୍ତି ସବୁ ଯେକୌଣସି କାର୍ଯ୍ୟ କରିବାକୁ ହେଲେ ଆଧାର କାର୍ଡ଼ ନିହାତି ଦରକାର ଯଦି ଏ ଆଧାର କାର୍ଡ଼ କୌଣସି ପରିସ୍ଥିତିରେ ଆମକୁ ନ ମିଳିପାରୁଛି ତା'ହେଲେ ଆମେ ବହୁତ ବିଚଳିତ ହବୁ ଯଦି ସମୟରୁ ଚାପ ରହିଛି ସେ ମଧ୍ୟରେ ତା'ହେଲେ ବହୁତ ବିଚଳିତ ହେବୁ ଏବଂ କୌଣସି କୌଣସି ବନ୍ଧୁଙ୍କୁ ଯଦି ଆମେ ଜଣାଉ ଏ ବିଷୟରେ ଆମେ ତାଙ୍କୁ କୌଣସି ହେଲ୍ପ କରିପାରିବେ ଯେ ପ୍ରକାର ସେଇ ପ୍ରକାର ଟିପ୍ସ ମାଗିବୁ କି ସାହାଯ୍ୟ ମାଗିବୁ ସେ କେଉଁ କେଉଁ ପ୍ରକାରରେ ଆମକୁ ସାହାଯ୍ୟ କରିପାରିବେ ତାହା ପାଇଁ ରିିକ୍ୟୁଏଷ୍ଟ କରିବୁ ଏହି ପ୍ରକାର ଯଦି କାର୍ଯ୍ୟର ବ୍ୟସ୍ତ ଅଛି ତା'ହେଲେ ଆମେ ଯାଇପାରିବୁନି ଆଧାର କାର୍ଡ଼ ଆଣିବାକୁୁ ନା ସେଥିପାଇଁ ଆମେ ବନ୍ଧୁଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିବୁ ଯେଉଁ ଫଳରେ ଆମକୁ ସମୟ ମଧ୍ୟରେ ଆମର ଆଧାର କାର୍ଡ଼ ମିଳିପାରିବ ଯେଉଁ ପ୍ରକାରେ ଆମେ ଆମ କାର୍ଯ୍ୟରେ ସଫଳ ହେଇପାରିବୁ କାହିଁକି ନା ସଜେ କୌଣସି ଫର୍ମ ଫିଲଅପ୍ ହଉ କି ଭୋଟର ଆଇ ଡ଼ି କରିବାକୁ ପଡ଼ୁ ଯେକୌଣସି ପରିସ୍ଥିତିରେ ମଧ୍ୟ ଆଧାର କାର୍ଡ଼ଟି ନିହାତି ଜରୁରୀ ହେଉଛି ଆ ନିହାତି ଆବଶ୍ୟକ ପଡ଼ୁଛି